ଆମର ଓଡ଼ିଶାନ ବେଶୀକରି ଧାନ୍ ଚାଷ୍ ବେଶୀ ଆରୁ ଧାାନ୍ ଚାଷ୍ଟା ବଡ଼ଗଡ଼୍ ଜିଲ୍ଲାନ ବରଗଡ଼୍ ଜିଲ୍ଲାନ ବେଶୀ ରହେସି ତା'ର୍ ସଫଲତାର କାହାଣୀ ହେଲା ବରଗଡ଼୍ ବହୁତ ସଂଖ୍ୟାରେ ଧାନ୍ ଚାଷ୍ କରାସି ଏବଂ ସେମାନେ ଉତ୍ପାଦନ କରିସାରିଲା ପରେ କୃଷି ସମୟ ସମିତିନ ଧାନ୍କେ ବିକ୍ସନ୍ ଆଉ ସେ ଧାାନ୍କେ ସରକାର କିଣ୍ସନ୍ ନର ଚାଷୀମାନେ ଧାନ୍ ଚାଷ୍କେ ବହୁତ୍ ଗୁରୁତ୍ୱ ଦେସନ୍ ରେନ ପୋଖରୀମାନେ କି ବହୁତ ସଂଖ୍ୟାତି ଖୁଲ୍ସନ୍ ଜଲ ପମ୍ପ୍ ବି ବ୍ୟବହାର ବହୁତ୍ ସଂଖ୍ୟାରେ ହେସି କାଣାକିି ବୋଇଲେ ଇନ ପନିପରିବା ଚାଷ ବହୁତ୍ଟି ହେସି ସେଥିର୍ଲାଗି ଜଲ୍ ପମ୍ପ୍ର ବି ଉପଲବ୍ଧତା ବୃଦ୍ଧି ହେସି ବନ୍ଧ୍ୟା ଜମିକୁ ଓଡ଼ିଶାରେ ଦୁଗ୍ଧ ଚାଷ୍ ଆଡ଼୍କେ ଆମେ ନେବାର୍କେ ହେଲେ ସବୁ ଜମିରେ ଘାସ ଲଗାବାର୍କେ ପଡ଼୍ବା ଘାସ ଲଗାଲେ ଦୁଗ୍ଧ ଉତ୍ପାଦନ ବେଶୀ ହୋଇପାରେ